ବଗିଚା ହେଉଛି ବିଭିନ୍ନ ପ୍ରକାର ଉଦ୍ଭିଦମାନଙ୍କର ଏକ ସମାରୋହ ଆମେ ଯେତେବେଳେ ଅନ୍ୟ କାହାକୁ ବଗିଚା କରିବା ପାଇଁ କହୁ ବା ଟିପ୍ସ ଦେଉ ଆମେ ସେମାନଙ୍କୁ କହିବା କଥା ଯେ ବଗିଚା ମାନେ ସେଠି ସବୁପ୍ରକାର ଗଛ ଥିବ ଯଥା ଫୁଲ ଗଛ ପନିପରିବା ଗଛ ଔଷଧୀୟ ଗଛ ଫଳନ୍ତି ଗଛ ଏମିତି ଅନେକ ପ୍ରକାର ଗଛ ସବୁ ଥିବ ଯାହାଫଳରେ ଆମର ଗଛକୁ ଯେଉଁ ଆମର ଚେରମୂଳିକା ଯେଉଁ ଆମର ଆମେ ଜାଣିଛନ୍ତି ଆଗରୁ ଗଛ ଦ୍ୱାରା ଅନେକ ପ୍ରକାର ରୋଗ ସବୁ ଭଲ ହୋଇଯାଏ ଆମେ ଯାହାଫଳରେ ସେ ଆମ ବାଡ଼ିରେ ଯଦି ବଗିଚାରେ ସେ ଗଛ ଥିବ ଆମେ ସେସବୁକୁ ପାଇପାରିବା ଫଳରେ ଆମର ଯୋଉ ରୋଗର ପ୍ରାଇମେରୀ ଟ୍ରିଟମେଣ୍ଟ ଆମେ କରିପାରିବା ଗଛ ଥିଲେ ଆମେ ବି ଲାଭବାନ୍ ହୋଇପାରିବା ଯଥା ଫଳନ୍ତି ଗଛ ଥିଲେ ତାକୁ ବିକ୍ରି କରି ଅର୍ଥ ପାଇପାରିବା ଫୁଲ ଗଛ ଥିଲେ ବଗିଚା ଭାରି ସୁନ୍ଦର ଦେଖାଯିବ ପନିପରିବା ଗଛ ଥିଲେ ସେଥିରୁ ଆମେ ଫଳ ସରୀ ପନିପରିବା ସବୁ ପାଇପାରିବା ଔଷଧୀୟ ଗଛ ଲଗେଇଥିଲେ ଯଥା ଗଙ୍ଗଶିଉଳି ତୁଳସୀହେଉ ଏମାନେ ବହୁତ ଉପକାର କରନ୍ତି ଏ ଗଛ ଥଣ୍ଡା ଜ୍ୱର ପାଇଁ ଏହି ଔଷଧ ବହୁତ ଲାଭଦାୟକ ଏ ଗଛ